ହ୍ୟାଲୋ କେଉଁଠି ନାଇଁ ମୁଁ ଇଏ ଫଟୋଗ୍ରାଫର୍କୁ ଫୋନ୍ କରିଥିଲି ବିଷମକଟକ ଫଟୋଗ୍ରାଫର୍କୁ ସେଇଠି ଲାଗିଛି କି ଏଇଟା ଓହୋ ନାଇଁ ଇଏ ଆମର ଇଏ ମୁଁ ବିଷମକଟକ କଲେଜ୍ରୁ କହୁଥିଲି ଆଉ ଆମର ଇଏ ଷ୍ଟୁଡ଼େଣ୍ଟସ୍ ମାନଙ୍କର ଫଟୋ ଉଠାଇବାର ଥିଲା ତ ଇଏ ପାସ୍ ଫଟୋ ଆ ଉଁ ଶହେ ଦୁଇଶଟା ପିଲା ହେଇଯିବେ ପୁଅ ପିଲା ଅଲଗା ଝିଅ ପିଲା ଅଲଗା ଅଲଗା ଅଲଗା ଉଠାଇବାର ଅଛି ଆଉ ଆପଣ ଜଣେ ହେଲେ ହେବ ନାହିଁ ଦୁଇଟା ଫଟୋଗ୍ରାଫର୍ ଦରକାର ଆମକୁ ହେଲେ ଆପଣଙ୍କ ଆଡ୍ରେସ୍ କ'ଣ ହଁ ହଁ ହଁ ହଁ ହଁ ହଁ ହଁ

ହଉ ହଉ କାଇଁକି ବୋଲେ ସବୁ ସବୁ କଲେଜ୍ରେ ହେଇଗଲାଣି ଆପ୍ଲିକେସନ୍ରେ ପାସ୍ ଫଟୋ ଲଗାଇବାର ଅଛି ସେଥିପାଇଁ ବୋଲି ସବୁ କଲେଜ୍ରେ ହେଇଗଲାଣି ଏଇଠି କାଇଁକି ନାହିଁ ସେଥିପାଇଁ ବୋଲି ପ୍ରିନ୍ସିପାଲ୍ ରାଗୁଥିଲେ ଜଲଦି କରାଇଦିଅ ବୋଲି ହେଲେ ମୁଁ ବି କରିବି କରିବି ବୋଲି ରହିଯାଇଥିଲି ଆମର ଶହେ ଦୁଇଶହଟା ପିଲା ହେଇଯିବେ ପୁଅ ପିଲା ଅଲଗା ଝିଅ ପିଲା ଅଲଗା ଆଉ ଗୋଟେ ଦିନ ମୋର ଦୁଇ ତିନି ଦିନ ଭିତରେ ଦରକାର କି ପାଇଁ ବୋଲେ ଜଲଦି ଟିକେ କରିଦବାର ଅଛି ହେଲେ କେତେବେଳେକୁ ଆସିବେ ଆପଣ ଚାରିଟା ଚାରିଟା ବେଳକୁ ଆସିଲେ କେତେ କେତେ ଟାଇମ୍ କରିବେ ବେଶୀ ପିଲାରେ ତ କରି ହେବ ନାହିଁ ଆମର ତ ବହୁତ ପିଲା ଅଛନ୍ତି ନାଇଁ ନାଇଁ ଏକାଥରେ ତ ହେବ ନାହିଁ ଦୁଇ ଦିନ ହେବ ବୋଲେ ସବୁପିଲାର ହେଇଯିବ କାଇଁ ବୋଲେ ଆମର ହଷ୍ଟେଲ୍ ପିଲାର କରିଦେଇ ହେବ ପିଲାମାନେ ତ ରହୁନାହାଁନ୍ତି ପଳଉଛନ୍ତି ତାଙ୍କେ ଆଗ କ୍ଲାସ୍ ଆସିଲେ ଏକା ତାଙ୍କର କରିହେବ ଦୁଇ ଦିନ ହଉ ହଉ ହଉ ହେଇଯିବ ହେଇଯିବ ସେମିତି ହେଲେ ହେଇଯିବ ଆଉ ଇଏ ଗୋଟେ ଇଏ ଫଟୋର ଦାମ୍ କେତେ କେତେଟଙ୍କା ନଉଛନ୍ତି ଆପଣ ବେଶୀ ହେଇଯାଉଛି କୋଡ଼ିଏ ଟଙ୍କା ଗୋଟେ ପାସ୍ ଫଟୋ ତ ପାସ୍ ଫଟୋ କୋଡ଼ିଏ ଟଙ୍କା ଥିଲା ପରା ମାର୍କେଟ୍ରେ ମଝିରେ ମୁଁ ଆଚ୍ଛା ଆଚ୍ଛା ହଉ କୋଡ଼ିଏ ଟଙ୍କା କାଟି ଦିଅ ଆଉ କାଇଁକି ବେଲେ ଆମର ଏତେ ପିଲାରେ ଉଠାଇବ ଆପଣ କିଛି କମାଇବେ ନାଇ କଲେ ହେବକି ଦେଖନ୍ତୁ ବାବୁ ନାଇଁ ବୋଲେ ଆପଣ ଏତେ ରେଟ୍ କରୁଛନ୍ତି ବୋଲେ ମୁଁ ଆଉ ଜଣକୁ ବୁଝିବି ହଁ ତିରିଶି କରିଦିଅ କାଇଁକି ବୋଲେ ଏଇଟା ଗୋଟେ ଦୁଇଟା ପିଲା କି ଶହେ ଦୁଇଶହଟା ପିଲା ଏତେ ଗୋଟେ ପିଲାର କରିବ ଆପଣ କୋଡ଼ିଏ ଟଙ୍କା କାଟିବି ନାଇଁ ବୋଲେ ହେବ କି ହଉ ହଉ ହଉ ହଉ ଆପଣ ଆପଣ ଜଣେ ଆସିବେ ନାଇଁ ଆପଣଙ୍କ ସହିତ ଆଉ ଗୋଟେ ଫଟୋଗ୍ରାଫର୍କୁ ଧରି ଆସିବେ ଦୁଇଜଣ ଦୁଇଜଣ କରିଦେଲେ କାମ ଶୀଘ୍ର ସରିଯିବ ହଉ ଆସିବେ ତ ଆସିବେ ତ ହଁ ହଁ ମୁଁ ରହିବି ହଉ ହଉ ହଉ ରହିଲି ହେଲେ